ହଁ ହଁ କୁହ ଭଲ ଅଛି ଆପଣଙ୍କୁ ମୁଁ ତ ଏବେ ଭଲ ଚାଲିଛି ହଁ ଏବେ ପରିବା ରେଟ୍ ବହୁତ ଆମ ଆଡ଼େ ବି ପରିବା ରେଟ୍ ସେମିତି ବହୁତ ରେଟ୍ ହଁ ହଁ ଆମର ଦୋକାନ ଦେଇଛୁ ପରିବା ଦୋକାନ ହଁ ହଁ ଟମାଟୋ ରେଟ୍ ଟା ବହୁତ ଟିକେ ରେଟ୍ ଅଛି ଆଉ ହଁ ହଁ ପରିବା ଲୋକଙ୍କର ବହୁତ ଲାଭ ଆଉ ହଁ ହଁ ଆସବା ଆମେ ଦେବା ଆଉ ହଁ ହଁ ହେଲା ହଁ ପରିବା ମାନେ କଲେ ବେପାର କଲେ ଟିକେ ଲାଭ ହବ ଆଉ ତୁମେ ଏବେ କ'ଣ କରୁଛ ଆମ ଆଡ଼େ ଭଲ ଚାଲିଛି ହଉ ହଁ ପରା ପରିବା ମାନେ ବହୁତ ରେଟ୍ ଆଉ ହଁ ହଁ ହଁ ତୁମେ କେମିତି ଭଲ ଅଛ